କ'ଣ କରୁଛୁ କେଉଁଦିନ ଯିବା ହଉ ତାହେଲେ ଖାଲି କ'ଣ ଆମେ ଦୁଇଜଣ ଯିବା ନା ଆଉ କିଏସେ ଯିବେ ହଉ ରୂପା ନାଇ ରୂପାଲୀ ବି ରୂପାଲୀ ଛକ ଚାଟ ବି ସ୍ପେଶାଲ ଚାଟ ଭଲ ଆଉ ଯିବା ତାହେଲେ ଆଉ ସେହିଠି ମୁଁ ମୁଁ ଅଣ୍ଡା ପକାଇ ଖାଇବି ଖାଲି ଚାଟ ମୋତେ ବରା ଭଲ ନୁହଁ ମୋତେ ଅଣ୍ଡା ପକାଇଲେ ଭଲ

ହଁ ହଉ ତାହେଲେ ଚାଟରେ ଅଣ୍ଡା ପକାଇକି ଖାଇବା ସେ ରମେଶ ଭାଇ ଚାଟ ଦୋକାନ ବି ଭଲ ଲାଗୁନି ରୂପାଲୀ ଚାଟ ମାନେ ଫେମସ ନା ଭଲ ଲାଗିବ ମୁଁ ଆଗୁରୁ ଦୁଇ ତିନି ଥର ଖାଇଛି ଆଉ ଆଉ ଦୁଇ ତିନି ଜଣଙ୍କୁ ସାଙ୍ଗ କର କାରଣ ସାଙ୍ଗ ହୋଇକି ଯିବା ଭଲ ଲାଗିବ ସାଙ୍ଗ ହୋଇକି ଗଲେ ଚାଟ ଖାଇବାକୁ ହଉ ତାହେଲେ ଆଉ ହଁ ଲାଇନ ଲାଇନ ଲାଇନ ଅଟୋ ଲାଇନ ଅଟୋ ରେ ଯିବା ହେରି ଆଉ ଆଗ ରୂପାଲୀ ଠୁ ଟିକେ ଚାଟ ଖାଇଦେବା ତାପରେ ଇସ୍କନ ଯିବା ଆଉ ଯୁଆଡ଼େ ଯିବା କଥା ଯିବା ଆଉ ଯଦି ସିଏ ଭୋକ ହଁ ଯଦି ପୁଣି ଝଡ଼ିଯାଇଥିବ ଆସିକି ଆଉଥରେ ଟିକେ ସେ ରୂପାଲୀ ରୁ ପୁଣି ଆଉଥରେ ଚାଟ ଖାଇଦବା ଆଉ ନହେଲେ ଘରୁକୁ ଗୋଟେ ଗୋଟେ ପାର୍ସଲ ଆଣିଥିବା ହେରି ଆଉ ହଁ ମୋ ବୋଉ

ହଁ ମୋ ବୋଉ ମୋ ବୋଉ ବି ମୋ ବୋଉ ବି କହୁଥିଲା ବୋଉ କହୁଥିଲା ଝିଅ ଯଦି ଯିବୁ ମୋ ପାଇଁ ଟିକେ ରୂପାଲୀ ଛକରୁ ଆଣିବୁ ଚାଟ ବୋଲି ହଁ ତା ହଁ ଘରେ ଆଉ କିଛି ରୋଷେଇ କରିବାନି ଭାତକୁ ସେ ରୂପାଲୀ ଛକ ଚାଟ ଆଣି ଖାଇଦେବେ ସମସ୍ତେ ଆଉ ଆଜି ଯିବା ନା କାଲି ଯିବା ନାଇଁମ ଆଜିତ ଡେରି ହେଲାଣି ସକାଳୁ କେଉଁଠି ହେଉଛି କି ଲୋ ଓଲିପାଣ୍ଡି ହଉ ଉପରବେଳିକୁ ଯିବା ଉପରବେଳାକୁ ଗଲେ ଥଣ୍ଡା ଲାଗିବ ଖରା ବି ଜୋରିଆ ହେଉଛି ନା ଥଣ୍ଡା ଲାଗିବ ଟିକେ ସନ୍ଧ୍ୟାବେଳିଆ ଗଲେ ବସିକି ବୁଲିବାଲିକି ଆସିବା ଦଶଟା ଏଗାରେଟା ରାତିକି ଆଉ ହଁ

ନାଇଁମ ନାଇଁ ଲାଇନ ଲାଇନ ଅଟୋରେ ଯିବା ହେରି ଆଉ ଲାଇନ ଅଟୋରେ ଯିବା ହେରି କେବଳ ମାନେ ଚାଟ ଖାୟା ପାଇଁ ଯିବା ଆଉ ଆସିଆ ଘରେ କିଛି କାମ କରିଆନି ଶୋଇପଡ଼ିଆ ଖାଇକି ଆଉ ହଉ ହଁ ହଁ ହଉ ତାହେଲେ ଆଉ ହଉ ତାହେଲେ ରଖୁଛି